ଭାଇ ଜୋମାଟୋରୁ କହୁଥିଲେ କି ମୁଁ ଖୋର୍ଦ୍ଧାରୁ କହୁଥିଲି ମୁଁ ଯେଉଁ ଖାଇବା ଅର୍ଡର କରିଥିଲି ଭାଇ କେତେ ସମୟ ଲାଗିବ ଆଉ ଆସିବାକୁ ଆପଣ କୋ'ଠୁ ଭୁବନେଶ୍ୱରରୁ ଆସୁଛନ୍ତି ତ ଭୁବନେଶ୍ୱରରୁ ଖୋର୍ଦ୍ଧା ଆସିବାକୁ କେତେ ସମୟ ଲାଗିବ ଭାଇ ମୋର ସବୁ ବନ୍ଧୁ ବାନ୍ଧବ ଆସିକରି ବସିଲେଣି ଭୋକ ବି ଲାଗିଲାଣି ପ୍ରବଳ ଆପଣ କୋ'ଠି ପହଞ୍ଚିଛନ୍ତି କହିଲେ ଆଉ କେତେ ସମୟ ଲାଗିବ ଆପଣଙ୍କୁ ଆସିବାକୁ ମୁଁ ଆପଣଙ୍କ ନମ୍ବର ଟା ଜୋମାଟୋରୁ ଫୋନ୍ କରିକି ନମ୍ବର ଟା ପାଇଥିଲି ଟିକେ ଜଲ୍ଦି ଆସନ୍ତୁ ଭାଇ କାହିଁକିନା ସମସ୍ତେ ଭୋକରେ ବ୍ୟସ୍ତ ହେଲେଣି ଆପଣ ଟିକେ ଜଲ୍ଦି ଆସିଲେ ସେମାନେ ଖାଇବା ଖାଇବେ